ହଁ ମ୍ୟାମ୍ ଡକ୍ଟର ମ୍ୟାଡ଼ାମ୍ କହୁଛନ୍ତି କି ଆକ୍ଚୂଆଲି ମ୍ୟାମ୍ ମୋର ଟିକେ ହେଡ଼୍ ଆକ୍ ହେଉଛି ଷ୍ଟୋମାକ୍ରେ ପେନ୍ ହେଉଛି ତ ମୋ ଦେଖାଇବା ଟିକେ ହେଲା ତ ମେଡ଼ିକାଲରେ କଣ୍ଡିସନ୍ ଏବେ କେମିତି କ'ଣ ଅଛି ମୁଁ ଚେକ୍ ଅପ୍ କରିବାକୁ ଗଲେ ମୋର ବ୍ଳଡ଼୍ ଟେଷ୍ଟ କିଛି ଏମିତି କିଛି ରହୁଛି କି ଇ ସି ଜି କରିବା ପାଇଁ ମୋର ବ୍ରେନ୍ଟି ବିନ୍ଧା ହେଉଛି ତ ସେମିତି କିଛି ସୁବିଧା ଅଛି ନା ବ୍ଲଡ଼୍ ଟେଷ୍ଟ ବି କରିହେବ ନା ମୁଁ କହିଲି ମୋ ବ୍ଲଡ଼୍ ଟେଷ୍ଟ ବି କରିହେବ ନା ତ ମ୍ୟାମ୍ ସରି କୁହନ୍ତୁ ହଁ ହେଡ଼୍ ଆକ୍ ହେଉଛି ପେଟରେ ବି ଟିକେ ପେନ୍ ହେଉଛି ଷ୍ଟୋମାକ୍ ପେନ୍ ହେଉଛି ନାହିଁ ମୁଁ ମେଡ଼ିସିନ କିଛି ନେଇନି ଖାଲି ହେଡ଼୍ ଆକ୍ ପାଇଁକା ମେଡ଼ିସିନ ଖାଉଥିଲି ତ ମ୍ୟାମ୍ ସ୍କିଡ଼ୁଲ୍ଟା କେମିତି କ'ଣ ଆପଣ ଡେଲି ଆସୁଛନ୍ତି ନା ଆପଣ ଏମିତି ଯେ ସପ୍ତାହିକା ରୁଟିନ୍ ରହୁଛି କି ସୋମବାର ଆସିବେ ମଙ୍ଗଳବାର ଦଶଟାରୁ ଟାଇମିଙ୍ଗ କେତେ ମ୍ୟାମ୍ ଦଶଟାରୁ କେତେଟା ଦେଖି ହବ ଦଶଟାରୁ ଗୋଟେ ଭିତରେ ଦେଖାଇ ହବ ତ ସେଥିପାଇଁ କ'ଣ ଆପଣଙ୍କୁ ଆପଏଣ୍ଟମେଣ୍ଟ ଦେବାକୁ ପଡ଼ିବ କି ଟିକେଟ୍ ଫିକେଟ୍ କରିବା ପାଇଁ କିଛି ଅଛି ଦେଖାଇ ପାଇଁକା ଦୁଇଶ ଟଙ୍କା ଦେବାକୁ ପଡ଼ିବ ଓ କେ ମ୍ୟାଡ଼ାମ୍ କାଲି ଆପଣ ଫ୍ରି ଅଛନ୍ତି ମୁଁ କହିଲି କାଲି ଆପଣ ଫ୍ରି ଅଛନ୍ତି ତ ଦେଖାଇ ହବ ଦରକାର ମ୍ୟାମ୍ ଓ କେ ମ୍ୟାମ୍ ଥାଙ୍କ ୟୁ